ମୁଁ ତ ପୁରୀଧାମର ଲୋକ ମୋର ଜଗନ୍ନାଥ ପ୍ରିୟ ଆମେ ଆମର ଫୁଲ ସକାଳ ହେଲେ ଫୁଲ ସବୁବେଳେ ଦରକାର ଆମ ବଗିଚାରେ ବହୁତ ଫୁଲଗଛ ଆମେ ଲଗାଇଛୁ ସେ ଫୁଲ ନେଇ ଆମେ ଜଗନ୍ନାଥଙ୍କୁ ପୂଜା କରୁ ଆଉ ଆଉ ଅଲଗା ଠାକୁର ସବୁ ଅଛନ୍ତି ତାଙ୍କୁ ବି ପୂଜା କରୁ ଆଉ ସେ ଅଲଗା ମନ୍ଦିରକୁ ଅଧିକା ଫୁଲ ହେଲେ ଅଲଗା ମନ୍ଦିରକୁ ଆଉ ଅଲଗା ଆମର ମଙ୍ଗଳା ମନ୍ଦିର ଅଛନ୍ତି ଆଉ ଅଲଗା ସବୁ ଠାକୁରଙ୍କ ମନ୍ଦିରକୁ ବି ପଠାଉ ସେ ଫୁଲ ସବୁ ଯିଏ ଆମର ବ୍ରାହ୍ମଣ ନନା ଅଛନ୍ତି ତାଙ୍କ ମାଧ୍ୟମରେ ଆମେ ସେ ମନ୍ଦିର ପାଖକୁ ପଠାଉ ଆଉ ଫୁଲ ସବୁ ଠାକୁରଙ୍କ ଦେଲେ ଆମେ ଭାବୁ ଯେ ଆମର ପିଲାମାନେ ଭଲରେ ରହିବେ କି ଆମେ ଭଲରେ ରହିବୁ ସେଇଟା ଗୋଟେ ଠାକୁରଙ୍କର ଆଶୀର୍ବାଦ ରହିବ ତେଣୁକରି ଆମେ ସକାଳୁ ଉଠିକି ଆଗ ଫୁଲ ତୋଳି ସବୁ ଠାକୁରଙ୍କ ପାଖକୁ ପଠାଉ ଆଉ ଆମ ଠାକୁର ପୂଜା ପାଇଁ ଫୁଲ ସଂଗ୍ରହ କରିକି ରଖିବୁ ଆମ ବଗିଚାରୁ ବୋଲି ଆମେ ବହୁତ ଫୁଲ ଗଛ ସବୁ ଲଗେଇକିରି ସେଥିରୁ ଫୁଲ ତୋଳି ଠାକୁର ପୂଜା କରୁ ଆଉ ଫଳ ଯାହା ସବୁ ଅଛି ଆମର ପିଜୁଳି କାକୁଡ଼ି ଆଉ ପନିପରିବା ସବୁ ଆମ ବଗିଚାରେ ଆମେ ଲଗେଇଛୁ ତାକୁ ଆମେ ଫଳ ତୋଳିକିରି ଆମେ ଖାଉ ଠାକୁରଙ୍କୁ ବି ପୂଜା କରୁ ଆଉ ଫଳରେ ଆମେ ଖାଇବୁ ଖାଉ ଆଉ ଆମ ପିଲାମାନେ ଖାଆନ୍ତି ଆମର ସକାଳେ ସନ୍ଧ୍ୟାରେ ସବୁ ଟିଫିନରେ ବି ବ୍ୟବହାର ହୁଏ ଅଲଗା ଜିନିଷ ନ ଖାଇ ଫଳ ଖାଇବାକୁ ଭଲ ପାଉ ଆମ ପିଲାମାନେ ବି ଫଳ ଖାଆନ୍ତି ରୋଗ ପ୍ରତିରୋଧକ ଶକ୍ତି ଫଳ ଖାଇଲେ ବଢ଼ିବ ଡକ୍ଟରମାନେ ବି କୁହନ୍ତି ଫଳ ଖାଅ ଆଉ ଆମେ ଅଲଗା ଠୁ କିଣିକି ଆଣିବୁ କ'ଣ ଆମେ ଆମର ବଗିଚାରେ ଫଳ ତିଆରି କରି ନିଜେ ଫଳ ସବୁ ବିଭିନ୍ନ ପ୍ରକାର ଫଳଗଛ ଲଗେଇକି ଆମେ ସେ ଫଳ ନିଜେ ତୋଳିକିରି ନିଜେ ଆମେ ପିଲାମାନେ ଖାଆନ୍ତି ଆମେ ବି ଖାଉ ଆଉ ଅନ୍ୟମାନଙ୍କୁ ବି ଦେଉ ଠାକୁରଙ୍କ ଠେଇଁ ଭୋଗ ବି ଲାଗେ ଫଲ ଫୁଲ ଆଉ ଫଳ ଦୁଇଟା ଯାକ ଆମ ବଗିଚାରେ ଆମେ ଲଗେଇକି ବହୁତ ଉପକୃତ ହେଉଛୁ